ଓଡ଼ିଆ ଭାଷା ହେଉଛି ଆମ ଓଡ଼ିଶାର ଜାତୀୟ ଭାଷା କହିଲେ ଭୁଲ ହେବ ନାହିଁ କାରଣ ଓଡ଼ିଶାରେ ଓଡ଼ିଆ ଇଂଲିଶ ଆଉ ହିନ୍ଦୀ ଭାଷା ଠାରୁ ଓଡ଼ିଆ ଭାଷାର ଅଧିକ ବ୍ୟବହାର କରାଯାଇଥାଏ କାରଣ ଓଡ଼ିଆ ଭାଷାରେ ଆମ ଭାଷା ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଶାର ମାତୃଭାଷା ହେଉଛି ଓଡ଼ିଆ ଜାତୀୟ ଭାଷା ଆଉ ଏମିତି ଓଡ଼ିଆ ଭାଷା ହେଉଛି ଆମର ଜାତୀୟ ଭାଷା କହିଲେ ଭୁଲ ହେବ ନାହିଁ କାରଣ ଓଡ଼ିଆ ଭାଷା ହିଁ ସମସ୍ତେ ଏଠି ବୁଝିଥାନ୍ତି ହିନ୍ଦୀ ଆଉ ହିନ୍ଦୀ ଇଂଲିଶ କରି ଭାଷାକୁ ସମସ୍ତେ ବୁଝିପାରନ୍ତି ନାହିଁ ସହଜରେ କାରଣ ଓଡ଼ିଆ ଭାଷାକୁ ଯେଉଁ ଓଡ଼ିଆ ଲୋକଟି ଯେଉଁ ଢଙ୍ଗରେ ବୁଝିବ ସେ ହିନ୍ଦୀ ଭାଷାକୁ ବୁଝିପାରିବ ନାହିଁ କାରଣ ଓଡ଼ିଆ ଭାଷା ହେଉଛି ଆମର ରାଜ୍ୟ ଭାଷା ଆଉ ଏଥିପାଇଁ ଆମ ରାଜ୍ୟରେ ଓଡ଼ିଆ ଭାଷାର ବହୁତ ପରିଚାଳନା ହୋଇଥାଏ ଓଡ଼ିଆ ଭାଷାର ଓଡ଼ିଆ ଭାଷା ହେଲେ ଏଠି ଓଡ଼ିଆ ଭାଷା ଓଡ଼ିଆ ଭାଷାରେ ଏମିତି କି କାଗଜପତ୍ର କାମ ମଧ୍ୟ ଓଡ଼ିଆ ଭାଷାରେ ହୋଇଥାଏ ଯେମିତି କି ଗୋଟେ ବିଦ୍ୟାର୍ଥୀ ପରୀକ୍ଷା ଦେଲା ପରୀକ୍ଷା ଯେମିତି କି ବୋର୍ଡ଼ ଏକ୍ସଜାମ୍ ଦେଲା ବେଳକୁ ମଧ୍ୟ ଇଂଲିଶ ଅର୍ରେ ମଧ୍ୟ ଓଡ଼ିଆ ଭାଷାରେ ଲେଖା ଆସିଥାଏ ଆସିଥାଏ କାରଣ ସେ ଓଡ଼ିଆ ସହଜରେ ବୁଝିପାରିବ ବୋଲି ଇଂଲିଶ ବୁଝିବାରେ ବହୁତ କଷ୍ଟ ହୋଇଥାଏ ସେଥିପାଇଁ ଓଡ଼ିଆ ଭାଷାକୁ ଆମ ଜାତୀୟ ଭାଷା କୁହାଯାଇଥାଏ ଓଡ଼ିଆ ଭାଷାରେ ବହୁତ ବର୍ଣ୍ଣିତ ହୋଇଥାଏ କାରଣ ଓଡ଼ିଆ ଭାଷା ଆମର ଜାତୀୟ ଭାଷା ଭାବେ ପରିଚାଳିତ ହୋଇଥାଏ ଓଡ଼ିଆ ଭାଷା ହେଉଛି ଆମର ରାଜ୍ୟ ଭାଷା ଜାତୀୟ ଭାଷା କହିଲେ ଭୁଲ ହେବ ନାହିଁ ସେଥିପାଇଁ ଓଡ଼ିଆ ଭାଷା ମଧ୍ୟରୁ କାଗଜପତ୍ର କାମ ହୋଇଥାଏ ଓଡ଼ିଆ ଭାଷାରେ ଗୋଟେ ବିଦ୍ୟାର୍ଥୀ ଓଡ଼ିଆକୁ ଯେପରି ପଢ଼ିଥାଏ ଇଂଲିଶ ହିନ୍ଦୀ ଏଭଳି ପଢ଼ି ନଥାଏ କାହିଁକିନା ଇଂଲିଶ ଆମ ରାଜ୍ୟ ବାହାରେ ଇଂଲିଶ ହିନ୍ଦୀ ବ୍ୟବହୃତ ହୋଇଥିଲେ ମଧ୍ୟ ଆମ ରାଜ୍ୟରେ ଓଡ଼ିଆର ବିପୁଳ ବ୍ୟବହାର ହୋଇଥାଏ